ହ୍ୟାଲୋ ପଦୀ ମୁଁ ହେଉଛି ଗୋଟେ ଫ୍ୟାନ୍ ଆଣିଥିନି ଆଲୋକ ପାଖରୁ ମୁଁ ଯାଜପୁରରୁ ସବୁବେଳେ ଆଣେ ସେ କହିଲା ବୋଲି ସାଙ୍ଗ ସାଥୀ ପିଲା ମୁଁ ତାରି ପାଖରୁ ଆଣିଥିନି ପଇସା ବି ନେଲା ବାଜାଜ୍ କମ୍ପାନୀର କହିଲା ଭଲ ପଡ଼ିବ ଆଉ ଅଧିକ ପଇସା ନେଲା ମୁଁ ଘରେ ଆଣିକି ୟୁଜ୍ କରିଛି ପନ୍ଦର ଦିନ ଭଳିଆ ହେଇନି ଏ ଫ୍ୟାନ୍ ଖରାପ ହେଲା ସେ କହିଥିଲା ରିଟର୍ନ ନେବ ବୋଲି ତାକୁ ନେଇକି ଦେଲାରୁ ସେ କହୁଛି ତମେ ଘରେ କଣ କରିଥିବ ଆଉ ମୁଁ ରିଟର୍ନ କରିପାରିବିନି ଆଉ ହେଉଛି ତୁମେ ନେଇଯାଅ ତମର ସେମିତି ସଜାଡ଼ିକି ଲଗେଇବ କି ଯାହା କରିବ ଏଇଆ କହିଲା ମୁଁ ସେଇଥିପାଇଁ ପୁଣି ଫ୍ୟାନ୍ଟାକୁ ଧରିକି ପଳେଇଆଇଲି ଆଉ